ହ୍ୟାଲୋ ଗାଡ଼ି ମାଲିକ ଭାଇ ଆପଣଙ୍କ ଡ୍ରାଇଭର୍କୁ ଫୋନ୍ କରି ପଚାରନ୍ତୁ ନା ସେ କାହିଁକି ଫୋନ୍ ଉଠାଉନାହାନ୍ତି ସେ ଆମକୁ ଗୋଟିଏ ପର୍ଯ୍ୟଟନସ୍ଥଳୀ ଜାଗାକୁ ନେଇକି ଯିବାର ଥିଲା ସକାଳୁ ପହଞ୍ଚିବା କଥା ସେ ଫୋନ୍ ଉଠଉନାହାନ୍ତି ଆପଣ ଟିକେ ଫୋନ୍ କରିକି ପଚାରନ୍ତୁ ତାଙ୍କୁ ସେ କାହିଁକି ଫୋନ୍ ଉଠଉନାହାନ୍ତି କିମ୍ବା ଆସିବା ପାଇଁ ଲେଟ୍ କଲେ କ'ଣ ପାଇଁ ତେଣୁ ଆପଣ ଟିକେ ଫୋନ୍ କରି ବୁଝନ୍ତୁ ଆମର କାହିଁକି ନା ସେଇ ଜାଗାକୁ ଟିକେ ଜଲ୍ଦି ପହଞ୍ଚି ବାରଥିଲା ତେଣୁ ଆମର ସବୁ ପରିବାର ଲୋକେ ବାହାରି ସାରିଛନ୍ତି ତେଣୁ ସେ କ'ଣ ପାଇଁ ଆସିପାରିଲେ ନାହିଁ ଅସୁବିଧା କ'ଣ ହେଲା ତେଣୁ ଆପଣ ଟିକେ ଫୋନ୍ କରି ତାଙ୍କୁ ବୁଝନ୍ତୁ ଡ୍ରାଇଭର୍ ଭାଇଙ୍କୁ ସେ ଫୋନ୍ କିପାଇଁ ଉଠଉନାହାନ୍ତି ଆଉ ଆସିବାରେ ପହଞ୍ଚିବାରେ ଲେଟ୍ କାହିଁକି କରୁଛନ୍ତି ତେଣୁ ଆମର ଜଲ୍ଦି ପହଞ୍ଚିବାର ଥିଲା ସେଇ ଜାଗାକୁ ଆମର ସମସ୍ତେ ବାହାରି ସାରିଛନ୍ତି ବଡ଼ି ସକାଳୁ ଡ୍ରାଇଭର୍ କହିଥିଲେ ଆସିବା ପାଇଁ କିନ୍ତୁ ଏପର୍ଯ୍ୟନ୍ତ ଆସିପାରିଲେ ନାହିଁ ତେଣୁ ଆମ ଘରଲୋକ ସମସ୍ତେ ବ୍ୟସ୍ତ ହେଲାଣି ଆପଣ ଟିକେ ଜଲ୍ଦି ଫୋନ୍ କରି ତାହାଙ୍କୁ ପଚାରି ବୁଝନ୍ତୁ କ'ଣ ଖବର